ହ୍ୟାଲୋ ପାତ୍ର ଟ୍ରାଭେଲର୍ କହୁଥିଲେ କି ମୁଁ ଏଇ ପୁରୀ ଯାଇଥାନ୍ତି ଆମ ଫ୍ୟାମିଲି ସବୁ ଆଉ ନଅ ତାରିଖକୁ ସକାଳେ ହଁ ଆସିଥାନ୍ତେ ଆଉ ଏଇ ଆମ ସ୍କୁଲ ଛକ ପାଖକୁ ସେ ସ୍କୁଲର ଦୁଇଟା ଘର ଆଗକୁ ଏ ଡାହାଣ ପଟେ ସେଠି ଯାଇଥାନ୍ତେ ସେ ନଅ ତାରିଖ ଦିନ ହଁ ପୁରୀ ବୁଲିବା ପାଇଁ ଆଉ ହଁ ଠିକ୍ ଅଛି ପରଦିନ ସକାଳୁ ପହଞ୍ଚିଯିବେ ଭର ସକାଳୁ ଆସିବେ ଆସିକି ଫୋନ କରିବେ ଗଲେ ହଁ ମୋ ବାହାରେ ଘର ବାହାରେ ବି ଦୁଆର ସେଠୁ ଯିବା ଆଉ ହଁ ନଅ ତାରିଖକୁ ଯିବା ଆଉ ହଁ ହଉ